ଆମ ଦେଶ ଭାରତରେ ଅନେକ ଶିଳ୍ପପତି ବ୍ୟବସାୟୀ ନେତା ଏବଂ ଅନ୍ୟାନ୍ୟ ଲୋକ ଅଛନ୍ତି ତାଙ୍କ ମଧ୍ୟରୁ ଜଣେ ମୁକେଶ ଅମ୍ବାନୀ ଯିଏକି ଜିଓ ବା ରିଲାଏନ୍ସ କମ୍ପାନୀର ମାଲିକ ତାଙ୍କ ପାଖରେ ଅନେକ ଧନ ସମ୍ପତ୍ତି ସବୁ ଅଛି ସେ ଭାରତରେ ଜିଓ ଟାୱାର୍ କିମ୍ବା ଜିଓ ନେଟ୍ ବସାଇ ବହୁତ ଉପଯୋଗ କରୁଛନ୍ତି ଅନେକ ଜାଗା ଯାହା ଜଙ୍ଗଲ ଭତର ଅବସ୍ଥିତ ଗାଁ ଗଳିମାନଙ୍କୁ ଟାୱାର୍ କିମ୍ବା ଫୋର୍ ଜି ବା ଫାଇଭ୍ ଜି'ର ବ୍ୟବସ୍ଥା ମଧ୍ୟ କରଛନ୍ତି ମୁକେଶ ଅମ୍ବାନୀ ବହୁତ ଆମ ଦେଶରେ ବ୍ୟବସାୟୀ କରୁଛନ୍ତି ଓ ଅନେକ ଜାଗାରେ ଫୋର୍ ଜି କିମ୍ବା ଫାଇଭ୍ ଜି'ର ବ୍ୟବସ୍ଥା ମଧ୍ୟ କରୁଛନ୍ତି ଓ ଅନେକ ଲୋକ ତା'ର ବହୁତ ଉପଯୋଗ୍ୟ ସୁ ବ୍ୟବହାର କରୁଛନ୍ତି ଯାହାକି ଯେଉଁ ଲୋକ ମେଡ଼ିକାଲ କଲ୍ କରିବାକୁ ଟାୱାର୍ ପାଉନଥିଲେ ସେ ଟାୱାର୍ ମାଧ୍ୟମରେ କଲ୍ କରି ତାଙ୍କର ଅସୁବିଧା ବା ବ୍ୟବସ୍ଥା ସୁବିଧା ପାଉଛନ୍ତି